ହଁ ଆଜ୍ଞା ଏ ଯେଉଁ ଗତ ରାତ୍ରରେ ଆପଣ ଯେଉଁ ଛାଡ଼ିଥିଲେ ମୋତେ ରାତିରେ ହଁ ହଁ ଆଜ୍ଞା ବହୁତ ଅସୁବିଧା ଆପଣ ଯେଉଁ ରାତିରେ ଛାଡ଼ିଲେ ମୋତେ ବହୁତ ଭଲ ଲାଗିଲା ହଁ ଆପଣଙ୍କ ବ୍ୟବହାରଟା ବି ମୋତେ ବହୁତ ପସନ୍ଦ ଆସିଲା ହଁ ମୁଁ ଭାବିନଥିଲି ଏତେ ରାତିରେ ମୋତେ ଯେ ଏନ୍ତି ନିରାପଦ କିଏ ଗୋଟେ ଛାଡ଼ିଦେବ ବୋଲି ଆଜ୍ଞା ହଁ ଆଜ୍ଞା ଆପଣଙ୍କ ବ୍ୟବହାରଟି ବହୁତ ପସନ୍ଦ ଆପଣ ପୁରା ନିରାପଦରେ ବି ଛାଡ଼ି ପାରିଲେ ସେଥିଲାଗି ଆପଣଙ୍କୁ ବିଶେଷ ଧନ୍ୟବାଦ